ହ୍ୟାଲୋ ହଁ ସାଙ୍ଗ ଜାଣିଛୁ ମୁଁ ଗୋଟେ କୁଲର୍ ଆଣିଥିଲି ଏଇ ଦୁଇ ତିନି ମାସ ତଳେ ଆଣିଥିଲି କୁଲର୍ଟା ହଠାତ୍ ଖରାପ ହେଇଗଲା ଭଲ ପଡ଼ିଲାନି ତେର ଚଉଦ ହଜାର ଟଙ୍କାର କୁଲର୍ଟା ଆଣିଲି ଖରାପ ହେଇଗଲା ମୋ ମନ ଭାରି ଦୁଃଖ ହେଲା ତେଣୁ କ'ଣ କରିବି ସେ ତ ଆଉ ହେଇପାରିବନି ତେଣୁ ଖରାପ ହେଲାପରେ କୁଲର୍ଟା ଆଉ ବହୁତ ହଇରାଣ ବି ମାନେ ଗରମ ଭୀଷଣ ଗରମ ବି ହେଉଛି ଗରମରେ ଅସହ୍ୟ ଗରମକୁ ସହି ହେଉନି ନା ତେଣୁ କ'ଣ କରିବି ତେଣୁ ଖରାପ ହେଇଗଲା ଏତେ ପଇସା ଦେଇକି ଆଣିଲି ମୋ ମନ ବହୁତ ଦୁଃଖ ଆଉ କ'ଣ କରିବି କେମିତି